ସାଧାରଣତଃ ପଶୁପାଳନ ପାଇଁ କୌଣସି ସେମିତି ନିର୍ଦ୍ଧିଷ୍ଟ ନିୟମ କିଛି ନାହିଁ ସେଗୁଡ଼ିକ ତମ ନିଜ ଉପରେ ନିର୍ଭର କରୁଛି ପଶୁ କେମିତି ପାଳନ କରିବେ ତାପରେ ସରକାରର କିଛି ସୁବିଧା ସୁଯୋଗ ବି ମିଳିଛି ତମେ ଗାଈ ରଖ କିମ୍ବା ଘୁଷୁରୀ ରଖ କିମ୍ବା ବ୍ରଏଲର୍ କୁକୁଡ଼ା ରଖ ସେଥିପାଇଁ ସରକାର ତମକୁ ପ୍ରୋତ୍ସାହନ ମିଳୁଛି ଏବଂ କୃଷକମାନଙ୍କୁ ଏହି ବିଷୟରେ ବହୁତ ବି ପ୍ରଭାବିତ କରୁଛି ଆଉ ସାଧାରଣତଃ ଗମେଣ୍ଟ ତରଫରୁ ବି ଆମକୁ ଗୁହାଳ ମିଳୁଚି ହଁ ସେ ଗୁହାଳ ମିଳିବା ପାଇଁ କିଛି ସେମାନେ କିଛି ପ୍ରୋତ୍ସାହନ ଦେଉଛନ୍ତି ଟଙ୍କା ଦେଉଛନ୍ତି ଆମକୁ ଗୁହାଳ ତିଆରି କରି ପଶୁପାଳନ କରିବା ପାଇଁ ଏବଂ ଆମ ବହୁତ ପ୍ର ବି ବହୁତ ବି ଆମେ ସେକି ପ୍ରୋତ୍ସାହନ ତ ହୋଇକରି ବି ନିଜର ଆମର ଗୁଜୁରାଣ ମେଣ୍ଟଆଇ ପାରୁଛୁ ଆଉ ଆମର ଯେଉଁ ଅଛି ଯେକୌଣସି ଆମେ ପଶୁ ରଖୁଛୁ ମନେକର ଆମେଈ ଗାଈଟେ ରଖିଲୁ ଗାଈର କିଛି ଯଦି ସୁବିଧା ଅସୁବିଧା ହେଲା କି ଆମେ ସାଙ୍ଗେ ସାଙ୍ଗେ ପଶୁ ଡାକ୍ତର ଯେଉଁ ଆମର ଅଛି ଘର ପାଖରେ ଯେଉଁ ଅଛି ଭେଟନାରୀ ଅଛି ତାଙ୍କ ସହିତ ଆମେ ମାନେ ପଶୁ ଡାକ୍ତର ଯେଉଁମାନେ ଅଛନ୍ତି ତାଙ୍କ ସହିତ ଆମେ ପରାମର୍ଶ କରିଅଛୁ ସିଏ ବି ଯଥା ସମୟରେ ଆସି ଆମକୁ ବହୁତ ସାହାଯ୍ୟ ବି କରୁଛନ୍ତି ତା'ପରେ ଏ ବିଷୟରେ ବି ଆମେ କୌଣଚ ବହୁତ ୟୁଟ୍ୟୁବ୍ ଚ୍ୟାନେଲ୍ ବି ବହୁତ ଅଛି ସେଥିରେ ବି ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦେଖିକରି ଆମେ ବି ସେଥିରେ ପ୍ରଭାବିତ ହେଉଛୁ ଖବରକାଗଜ ବି ହଁ ଖବରକାଗଜ ବି ଆମର ରହୁଛି ତାଙ୍କର ପଶୁପାଳନ ବିଷୟରେ ସେ ବିଷୟରେ ବି କିଛି ବିବରଣୀ ବି ସେମାନେ ଦେଉଛନ୍ତି